ଆମ ଅଞ୍ଚଳ କଳା ଗ୍ୟାଲେରୀ ସମୟରେ ବହୁତ କିଛି ସ୍ଥାନୀୟ ଅଛି ଦେଖିବା ପାଇଁ ପ୍ରଦର୍ଶନୀ ଲୋକମାନେ ବାହାରୁ ସବୁ ଆସନ୍ତି କଳା ନୃତ୍ୟ ଦେଖିବା ପାଇଁ ଦର୍ଶନ କରିବା ପାଇଁ ପରିଦର୍ଶକ ପରିଶକ ବୁଲାବୁଲି କରିକି ଯାଆନ୍ତି ବହୁତ ଜିନିଷର ଚିତ୍ରକଳା ସବୁ ବନାବନି ହେଇଥାଏ ଲୋକ ପରିଦର୍ଶନ ସମୟରେ ଆସିକି ଦେଖାଚାହାଁ କରନ୍ତି ଆଉ ମନ୍ଦିର ଫନ୍ଦିର ସବୁ ଅଛି ଐତିହାସିକ ଜିନିଷ ଜାଗା ଫାଗା ସବୁ ଲୋକ ବୁଲିବାକୁ ଆସନ୍ତି ବୁଲାବୁଲି କରିକି ଜାଗା ଦେଖାଦେଖି କରିକି ସବୁ ଇଏ କରନ୍ତି ଚିତ୍ରାଙ୍କନ ଇଏ ଦେଖାଦେଖି ବୁଲାବୁଲି ଐତିହାସିକ ମନ୍ଦିର ତୀର୍ଥସ୍ଥାନ ପାର୍କ ଏସବୁ ସବୁ ଦେଖିବାକୁ ମିଳେ ବାହାରୁ ବାହାରୁ ବହୁତ ଲୋକ ବାହାରୁ ଦେଖିବା ପାଇଁ ଆସନ୍ତି ବୁଲାବୁଲି କରିକି ବୁଲି ସମୟ ବିତେଇକି ସେଇଠାକୁ ଯାଆନ୍ତି